ମୁଁ ବ୍ୟବସାୟ କରିବା କରିବା ପାଇଁ ଆମ ଗାଁର ଲୋକମାନେ ବହୁତ ଉତ୍ସାହିତ କରନ୍ତି କୁହନ୍ତି ତୁ ଏହି କାମଟା କରେ କି ଏହି ଦୋକାନଟା ପକା ଯେଉଁ ଦୋକାନଟା ପକେଇଲେ ତାର ଭଲ ଚାଲିବ କିମ୍ବା ଆମ ଗାଁରେ ନାହିଁ ଯୋଉଁଟାକି ଆମକୁ ସବୁ ସହଯୋଗ ହେବ ମନେକର ଧରାଯାଉ ଏବେ ଗୋଟିଏ ଆମର କିରାଣୀ ଦୋକାନ ନିହାତି ଆବଶ୍ୟକ ଗାଁରେ ଯୋଉଁଥିପାଇଁକି ଆମେ କୋଡ଼ିଏ ତିରିଶ କିଲୋମିଟର ବି ଯିବାପାଇଁ ପଡ଼ୁଛି ସେହି ଦୋକାନରୁ କିଛି ଗ୍ରୋସରୀ ସାମାନ ଆଣିବା ପାଇଁ ଯୋଉଁଟାକି ସେହି ଦୋକାନରେ ସେହି ଗାଁରେ ଯଦି ଆମେ ଦୋକାନ ଟିଏ ଦେବା ତାହେଲେ ଗାଁର ଲୋକମାନେ ଆଉ ଏତେ ବାଟ ଯିବା ପାଇଁ ପଡ଼ିବନି କି ଗାଁରେ ସବୁକିଛି ଲୋକ ସହଜରେ ପାଖରେ ମିଳିଯିବ ସେଇଥିପାଇଁ ଲୋକମାନେ ବହୁତ ଉତ୍ସାହିତ କରନ୍ତି ଆଉ ଲୋକମାନଙ୍କୁ ଆମେ କିଛି ଜିନିଷ ମାନେ ଆମେ ଯଦି କିଛି ବ୍ୟବସାୟ ଟିଏ କରୁଛେ ଗ୍ରାହକକୁ ଆମେ ଭଲ ବ୍ୟବହାର ଦେଖେଇବା ଦରକାର ଭଲ କଥାବାର୍ତ୍ତା କରିବା ଦ୍ୱାରା ଲୋକମାନେ ଆମ ଦୋକାନକୁ ଆସିବେ କିମ୍ବା ଆମ ଦୋକାନକୁ ଆସିବା ଦ୍ୱାରା ଗ୍ରାହକମାନଙ୍କର ଆଗ୍ରହ ବଢ଼ିବ କି ନିଜର ବି ଆଗ୍ରହ ବଢ଼ିବ ଆମ ବ୍ୟବସାୟ ବି ଠିକରେ ଆଗକୁ ଚାଲିବ